ଆଜିକାଲି ଓଡ଼ିଶାରେ ଆଉ କୃଷି ଯେଉଁ ଶିଳ୍ପ ଆଗେଇବା ପାଇଁ ହେଉନି ମାନେ ଦିନ ମଜୁରିଆ ଲୋକ ବି ଯେଉଁଠି ତିନିଶହ ଜାଗାରେ ଚାରିଶହ ଟଙ୍କା କହୁଛନ୍ତି ଠିକ୍ ସମୟରେ ବି ଆସୁନାହାନ୍ତି ପାଖରେ ସବୁ କଳକାରଖାନା ସବୁ ଆମର ପ୍ଲାଣ୍ଟ୍ ଫ୍ଲାଣ୍ଟ୍ ହେଉଯାଉଛି ସେ ସବୁ ପ୍ଲାଣ୍ଟ୍ ଫ୍ଲାଣ୍ଟ ପଳାଉଛନ୍ତି ଅଧିକା ପଇସା ହେଠି କମାଉଛନ୍ତି ଆମେ ଗାଁ ଗଣ୍ଡାରେ ଯେଉଁ ଚାଷ ଧାନ ଚାଷ କରୁଛୁ ଦୁନିଆ ପାୱାର ଟିଲର ରୋଟରୀ ଫୋଟର ପଇସା ବି ବହୁତ ଖର୍ଚ୍ଚ ଲାଗୁଛି ସାର ଔଷଧ ଅନ୍ୟାନ୍ୟ ଅନ୍ୟାନ ସବୁ ପ୍ରକାର ଆମେ ଖର୍ଚ୍ଚ କରୁଛୁ କିନ୍ତୁ ଧାନ ଚାଷରେ କିଛି ଲାଭବାନ ହେଇପାରୁନୁ ଆଉ ତାପରେ ତ ମଣିଷ ଏକରେ ମଣିଷ ଯେଉଁ କାମ କରିବା ପାଇଁ ମିଳୁନାହାଁନ୍ତି ଯେଉଁଠି ତିନିଶହ ହେଇଠି ଚାରିଶହ ଆଣିବାକୁ ପଡ଼ୁଛି ସାର ସାର ଯେଉଁ ବସ୍ତା ଆଜ୍ଞା ଯେତିକି ରେଟ୍ ଆମେ ଧାନ ବି ସେତିକି ପାଇଁ ପାରୁନୁ ତାପରେ ଏଇ ଭଳିଆ ଚାଷରେ ବହୁତ ଆମେ କ୍ଷତି ସହୁଛୁ